ଯେମିତିକି ମୁଁ ୟୁ ଏଫ୍ କେବେ ଦେଖିନି ମଧ୍ୟ ଏଲିଏନ୍ ଯାକ ବି ଦେଖିନି ସେଠି ଯାଇବି ନାହିଁ କି ସମସ୍ତେ କହୁଛନ୍ତି ମୁଁ ଶୁଣିଛି ୟୁ ଏଫ୍ ଅଛି ବୋଲି ସେଠି ଏଲିଏନ୍ ରହୁଛନ୍ତି ବୋଲି ମୁଁ ସେଇଟା ଶୁଣିଛି ପାଖେ କେବେ ଦେଖିନି କି କିମ୍ବା କିଛି ଆଉ କିଛି ମୁଁ ସେଇଟା ଟିଭିରେ ବି ଦେଖୁଛି ଟିଭିରେ ଦେଖଉଛନ୍ତି ୟୁ ୟୁଏଫରେ ଏଲିଏନ୍ ରହୁଛି ବୋଲି ମୁଁ ତ କେବେ ଦେଖିନି ମୁଁ ତାଙ୍କ ବିଷୟରେ କ'ଣ କହିବି ମୁଁ ତାଙ୍କୁ ଦେଖିନି କେବେ କି ତାଙ୍କୁ କେମିତି ଦିଶୁଛନ୍ତି କି କେମିତି କ'ଣ ଅଛନ୍ତି ମୁଁ ସେଇଟା ଦେଖିନି ଆଉ କେମିତି କ'ଣ କହିବି ତାଙ୍କ ବିଷୟରେ ମୁଁ ସେତିକି ଏଲିଅନ୍କୁ ମୁଁ କେବେ ମୁଁ ସେ ଦେଖିନି ସମସ୍ତଙ୍କୁ ପାଠ ଆଗ ଶୁଣୁଛି ଖାଲି ଏଲିଅନ୍ ଅଛି ବୋଲି ୟୁଏଫରେ ସେମାନେ ଏମିତି କେମିତି ରହୁଛନ୍ତି ତ ମୁଁ ତ କେବେ ଦେଖିନି ଅନଲାଇନ୍ରେ ଶୁଣୁଚି ମୋବାଇଲ୍ରେ ଶୁଣୁଛି ଆଉ ସମସ୍ତଙ୍କ ପାଟିରେ ଏକା ଶୁଣୁଛୁ ଆଉ ତ ଶୁଣୁନାହିଁ